ଆପଣ ହୋଟେଲ ଲ୍ୟାଣ୍ଡମାର୍କ ରୁ କହୁଥିଲେ କି ମୁଁ ଉପର ବସ୍ତରୁ ସସ୍ମିତା ମହାଣା କହୁଥିଲି ମୁଁ ଗୋଟିଏ ବିରିୟାନୀ ସକାଳେ ଅର୍ଡ଼ର ଦେଇଥିଲି ଆମ ଘରକୁ କୁଣିଆ ଆସିଥାନ୍ତେ ମୁଁ ସେଥିପାଇଁ ଅର୍ଡ଼ର କରିଥିଲି ସେମାନେ କହୁଛନ୍ତି ଆଉ ଆସିବେନି ମୋର ଅର୍ଡ଼ରଟା ରାତି ଆଠଟାରେ ପାଇବାର ଥିଲା ଯେହେତୁ ସେମାନେ ଆସିବେନି ମୁଁ ଅର୍ଡ଼ରଟା ଆଣି କ'ଣ କରିବି ସେଥିପାଇଁ ଆପଣ ଦୟାକରି ଏ ଅର୍ଡ଼ର ଟିକୁ ବାତିଲ କରି ଦିଅନ୍ତୁ ସେଥିପାଇଁ ଧନ୍ୟବାଦ